କାଁ ଦାଦା ଭଲ୍ ତ ସେଟା ତ ଦାଦା ସାଙ୍ଗ୍ମାନେ ଗୁଟେ ବୋଲେ ଟ୍ରିପ୍ ନାଇଁ ଯିବୁ ବୋଲ୍ଥିଲୁ ସେଥିର୍ଲାଗି ତ ଆସିଲି ଗାଡ଼ି ଟିକେ ଦରକାର୍ ଥିଲା ତ ଏଇଟା ମନ୍ଦିର୍କେ ବୁଲି ଯିମୁ ବୋଲୁଥିଲି ତ

ଦାଦା ଏଟା ବେଲ୍ଖଣ୍ଡି ଯିମୁ ବୋଲୁଥିଲେ ସେ ଇଟା ସବୁ ପୁ ସାଙ୍ଗ୍ମାନେ ତ ହେନ୍ତା ବୋଲୁଥିଲେ ଦାଦା ହଏ ଦାଦା ଯେ କେନ୍ତା କିଲୋମିଟର୍କୁ କେତେ ଟଙ୍କା ଲଗାଉଛ ଦାଦା ଦେଖନୁ ଦାଦା ଟିକେ କମ୍ କର ଦାଦା ହଏ ଦାଦା ତୁମେ ବି ତ ଠିକ୍ କହୁଛ ନାଇଁ ଯେ ଏ ସ୍କୋର୍ପିଓ ଦରକାର୍ ଥିଲା ଦାଦା

ଏଇଟା ଚାର୍ଜଣ ଦାଦା

ନାଇଁ ଦାଦା ହଁ ହେଟା ସେ କନ୍ ହେନ୍ତା କିଛି ତ ନାଇଁ ହେନ୍ତା ମନ୍ଦିର୍କେ ଯାଉଛଁ ଆର୍ ମଦ୍ ହେନ୍ତା କି ପିଇକରି ଜିମୁ କେଁ ହେନ୍ତା କିଛି ନାଇଁ ଏନ୍ତା ବୋଲ ହେ ସ୍କୋର୍ପିଓ ହାମ୍ ଦରକାର୍ ଥିଲା କେତେ କିଲୋମିଟର୍ ହବା ଏ ଏଇଟା ଆମର୍ ଏ ମିନିମମ୍ ହେ ପଚାଶ୍ ଭିତରେ ହେବା ଦାଦା କିଲୋମିଟର୍ ହଏ ଦାଦା ହେତ୍କି ଏଖାନେ ପଡ଼ବା ବୋଲ୍

ହଏ ଦେଖ ନାଇଁ ତ ତୁମେ କେବେ ଯଉଛ ଯେ ତୁମ ଡେଟ୍ କହ ନାଇଁ ତ ଆମେ ୱେଟ୍ କର୍ଦେସୁଁ ସାଙ୍ଗରେ ବି ଯିମା ନାଇଁ ତ ସାଙ୍ଗେ ଯିମୁ ସାଙ୍ଗେ ବି ଯିମୁ ହଁ ଦାଦା ଆମର୍ ତ ଏଇଟା ଦୁଇ ଚାର୍ ଦିନ୍ ଭିତରେ ଯିବାର୍ ଥିଲା ତୁମେ ଦେଖ କେବେ ଯଉଛ ଯେ ହଁ ଆଗ୍କେ ଶିବରାତ୍ରି ଅଛି ଦିନେ ଏବେ ଶିବରାତ୍ରି ତା' ଆଗେ ଯିମୁ ବୋଲ୍ଥିନୁ ହଁ ଦାଦା ଯେ ମୁଇଁ ପେମେଣ୍ଟ୍କେ କାହାକେ ଦେମି

ଆର୍ ସବୁ ଭଲ୍ ତ ଦାଦା ହଁ ଦାଦା ତ ଖୁବ୍ ଦିନ୍ ପରେ ଦେଖା ହେଲ କି ନାଇଁ ହଁ ଠିକ୍ ଅଛେ ମୁଇଁ ପେମେଣ୍ଟ୍ ଦେଇ ଦେଉଛେ ଦାଦା ଠିକ୍ ଅଛେ ମୁଇଁ ଆସିଛି ହେନ୍ତା ହେଲେ ଗାଡ଼ି ପଠେଇ ଦେବ ମୁଇଁ ଫୋନ୍ କର୍ମି ନାଇଁ ଦାଦା